ଦୌଡ଼ା ଦୌଡ଼ି କଲେ ଆମର ମାନସିକ ଠିକ୍ ରହିଥାଏ ଆଉ ଆମେ ମୋଟାମୁଟି ଟିକେ ହେଇଯାଇଥିଲେ ଆମେ ଟିକେ ତାର୍ମାନେ ଅଧିକା ଓଜନ ଯେନ୍ ହେଇଥିସୁଁ ତାର୍ ମାନେ ସେଟା କମ୍ବାର୍ ଲାଗି ଆମେ ଦୌଡ଼ା ଦୌଡ଼ି କରି ଯାଏସୁଁ ତ ଦୌଡ଼ା ଦୌଡ଼ି କରି ଆର୍ ଦୌଡ଼ା ଦୌଡ଼ି କଲେ ଆମ୍କୁ ଆମର୍ ଦେହରୁ ଝାଲ ବୋହିଥାଏ ଝାଲ ବୋହିଥାଏ ତ ସେ ଝାଲ ଝାଲ ବାହାରୁଥିଲେ ପାଣି ପିଇଲେ ତ ଦେହ ଅସୁସ୍ଥ ହେବ ନା ତ ଝାଲ ବନ୍ଦ ହେଇସାଇଲା ପରେ ଆମର୍ ଆମେ ଝାଲ ବନ୍ଦ ହେଇସାରିଲା ପରେ ଆମେ ପାଣି ପିଇଲେ ଆମର୍ ଦେହଁ ସୁସ୍ଥ ରହିବ ତ ଝାଲ ବାହାରିଥିବା ତ ସେଟା ଆମ ଦେହଁରୁ ମହିଳା ଯାଇ ଯାଇଯିବା ଆଉ ଦୌଡ଼ା ଦୌଡ଼ି କଲେ ଆମେ ଡେଙ୍ଗା ହେଇଥାଉଁ ତ ଢେଙ୍ଗା ବି ହେଇଥାଉ ଦୌଡ଼ାଦୌଡ଼ି କଲେ ଆମ୍କୁ ଆମର୍ ଦେହକେ ସୁସ୍ଥ ଲାଗେ ଭଲ୍ ଲାଗେ ଆମର୍ ଆମର୍ ଶରୀର ଯେନ୍ ଆମେ ଯେନ୍ ବସି ବସି ଆମେ ମୋଟା ହେଇଥାଉ ତ ସେଥିପାଇଁ ଆମେ ଓଜନ ଅଧିକା ହେଇଯାଇଥାଉ ତ ଚାଲି ବୁଲି ନାଇପାରୁ ତ ଓଜନ କମ୍ବାର୍ଲାଗି ଆମେ ଦୌଡ଼ାଦୌଡ଼ି କଲେ ଆମର୍ ଦେହ ଗୁଡ଼ ହାତ ଭଲ ଲାଗିଥାଏ ତ ଆମେ ବସି ବସି ଯେହେତୁ ଆମର୍ ଗୋଡ଼ ହାତ୍ ସବୁବେଲେ ଭଲ ଲାଗେନି ତ ବାହାରକୁ ଯଦି ଆମେ ଦୌଡ଼ିବାକୁ ଯିବା ତ ଆମ ଦେହ ଭଲ ରହିବ ଦୌଡ଼ା ଦୌଡ଼ି କଲେ ଆମେ ଭଲ ହେମା ସକାଲୁ ମର୍ନିଙ୍ଗ୍ ୱାକ୍ ଗଲେ ଗୁଟେ ଦେହ ପାଇଁ ସୁସ୍ଥ ନିଜେ ଭଲ ରହିବା ସବୁକିଛି ଭଲ